ଦେଖନ୍ତୁ ବର୍ଷାଦିନ ପୂର୍ବରୁ ତ ଯାହା ହେଲେ ବି ଚାଷ କାର୍ଯ୍ୟ ପାଇଁ ବୋଲିକି ଦି ହଳ ବଳଦ ମୁଁ କିଣିବାକୁ ବାଧ୍ୟ ହେଇଯାଉଛି ଆଉ ଏଇଟା ଆମର ଏ ପାଖରେ ଗୋଟେ ହାଟ ଅଛି ଏ ହାଟରୁ ଯାଇକିରି ମୁଇଁ କିଣିଛି ସେଇଟା ଦୁଇ ଥର କରି କିଣିଥିଲି ଗୋଟେ ହଳକୁ ପଚିଶ ହଜାର ହେଇଥିଲା ଆଉ ଗୋଟେ ହଳ ଅଠର ହଜାର ଟଙ୍କାରେ କିଣିଥିଲି ଏବେ ପର୍ଯ୍ୟନ୍ତ ସେଇ ପଶୁମାନଙ୍କର ଦ୍ୱାରା ମୁଇଁ ଯାହା ରୋଜଗାର କରିଛି ମୁଁ ଯାହା ବି ହେଉ ସେ ପଶୁ ଯେଉଁ ରେଟ୍ରେ କିଣିଛି ସେ ହିସାବରେ ମୁଁ ଏ ବର୍ଷ ଗୋଟେ ଲକ୍ଷେ ଟଙ୍କା ଖଣ୍ଡେ ଇନକମ୍ କରିଛି ସେଇ ପଶୁମାନଙ୍କର ଦ୍ୱାରା ସେଇ ପଶୁମାନଙ୍କୁ କିଣିବାରୁ ହିଁ ମୋର ଦି ପଇସା ରୋଜଗାର ହେଲା ଏଇବର୍ଷ ସେ ପଶୁ ନକିଣିଥିଲେ ମୋର ରୋଜଗାର ମଧ୍ୟ ହେଇ ପାରିନଥାନ୍ତା ବୋଲି ମୁଁ ନିଜକୁ ଭାବୁଛି